ଆଜିକାଲି ଦୁନିଆରେ ଛୋଟ ଛୋଟ ପିଲାମାନେ ମଧ୍ୟ ବ୍ୟବହାର ଆଉ ରହଣି ସହଣି ଦୃଷ୍ଟିରୁ ଭିନ୍ନ ଜଣା ପଡ଼ନ୍ତି ଆଜିକାଲିର ଆଧୁନିକ ଜଗତର ତାଙ୍କର ବେଶଭୂଷା ଚାଲିଚଳଣି ସବୁ ବଦଳି ଆଧୁନିକ ଆଡ଼ୁ ଗତି କରୁଛି ମୁଁ ମୋ' ଜୀବନ କାଳରେ ଏହି ଦୁନିଆକୁ ପରିବର୍ତ୍ତିତ ହେଉଥିବାର ଦେଖୁଛି ମୁଁ ଯେତେବେଳେ ଛୋଟ ଥିଲି ସେତେବେଳେ ଲୋକମାନେ ଓଡ଼ିଆ ମିଡିୟମ୍ ସ୍କୁଲ୍ରେ ପଢ଼ିବାକୁ ଯାଉଥିଲେ କିନ୍ତୁୁ ଆଜିକାଲିର ବାପାମାଆମାନେ ନିଜ ପିଲାମାନଙ୍କୁ ଇଂଲିଶ ମିଡିୟମ୍ ସ୍କୁଲ୍କୁ ପଠାଇବାକୁ ଅଧିକ ଆଗ୍ରହୀ ଜଣାପଡ଼ୁଛନ୍ତି